ହ୍ୟାଲୋ ମ୍ୟାଡ଼ମ୍ ନମସ୍କାର

ମୁଁ ଏବେ ପାଞ୍ଚ ଦିନ ତଳେ ଦେଖାକରିବାକୁ ଆପଣଙ୍କୁ ଯାଇଥିଲି ଆଉ ଯାଇଥିଲି ଏଥିପାଇଁ ଯେ ଥଣ୍ଡାଟା ହୋଇଥିଲା ତ ଥଣ୍ଡାଟା ଟିକିଏ ଛାଡ଼ୁନି ତ ଏବେ କ'ଣ କରିବି ଆଜ୍ଞା ହେଲେ ଏବେ କ'ଣ କରିବି ଏବେ ଥଣ୍ଡାଟା ଛାଡ଼ୁନି ନା ତା'ହେଲେ ଏବେ କ'ଣ କରିବି କୋରୋନା ଟେଷ୍ଟ୍ ହଁ କରିଥିଲି ଆଉ କିଛି ମେଡ଼ିସିନ୍ ଫେଡିସିନ୍ କିଣିବାକୁ ପଡ଼ିବ କି ଥଣ୍ଡାଟା ଲାଗିରହିଲାଣି ତ ଏତେ ଦିନ ହେଲା ତ ସେଥିପାଇଁ ଫୋନ୍ କରିଥିଲି ନାଇଁ ମୁଣ୍ଡ ବିନ୍ଧା ହେଉଛି ଆଉ ବେଳେବେଳେ ଜ୍ଵର ବି ହେଉଛି ଆଉ ତଣ୍ଟି ଟିକିଏ ଟିକିଏ ସେମତି ବସିଛି ଆଉ ଠିକ୍ ଅଛି ତା'ହେଲେ ମୁଁ ପାରାସିଟାମଲ୍ ଆଣିବି ଭାରି ଖାଇଦେବି ଯଦି ଭଲ ନ ଯଦି ଭଲ ନ ହୁଏ ତା'ହେଲେ ଆପଣଙ୍କୁ ଦେଖାକରିବାକୁ ଯିବି ଠିକ୍ ଅଛି ଆଉ କ'ଣ କରିବି କି ଆଉ କିଛି ଉପାୟ ଅଛି ଆଜ୍ଞା ତା'ହେଲେ ମୁଁ ଆପଣଙ୍କୁ ଦେଖାକରିବାକୁ କେଉଁ ଦିନ ଯିବି ଠିକ୍ ଅଛି ମୁଁ ଆପଣଙ୍କୁ ଦେଖା ସବୁ ପ୍ରେସ୍କିପ୍ସନ୍ କ'ଣ ନେବାକୁ ପଡ଼ିବ ସବୁ ପୁରୁଣା ପ୍ରେସ୍କ୍ରିପ୍ସନ୍ ଯାହା ଥିଲା